ଏକ ଏକ ଦୁଇ ହଜାର ପାଞ୍ଚ ଦୁଇ ଦୁଇ ହଜାର ସାତ ଆଠ ତିନି ଦୁଇ ହଜାର ଦଶ ପନ୍ଦର ଆଠ ଦୁଇ ହଜାର ଅଠର ପଚିଶି ଏଗାର ଦୁଇ ହଜାର କୋଡ଼ିଏ